ଆମ ହିନ୍ଦୁ ସଂସ୍କୃତିର ଲୋକମାନଙ୍କର ସହିତ ସହିତ ଅନ୍ୟମାନଙ୍କ ସହିତ ମଧ୍ୟ ମୋର କଥାବାର୍ତ୍ତା ଅଛି ସେ ହେଉଛି ଆମର ମୁସିଲିମ ସଂସ୍କୃତି ଆମ ହିନ୍ଦୁ ସଂସ୍କୃତିରେ ଯେଉଁ ପରମ୍ପରା ଯେଉଁ ପୂଜା ପାର୍ବଣ ହୁଏ ଆମେ ସେମାନଙ୍କୁ ନିମନ୍ତ୍ରଣ କରୁ ସେମାନେ ଆମ ଘରକୁ ଆସନ୍ତି ପିଠାପଣା ଖାଆନ୍ତି ଏବଂ ତାଙ୍କର ଯେଉଁ ସଂସ୍କୃତି ଅଛି ଇଦ୍ ପର୍ବ ମହମଦ ପର୍ବ ମହମଦଙ୍କର ଯେଉଁ ଜନ୍ମଦିନ ଜୟନ୍ତୀ ଏସବୁ ପର୍ବରେ ମଧ୍ୟ ସେମାନେ ଆମକୁ ନିମନ୍ତ୍ରଣ କରନ୍ତି ଆମେ ଦୁଇରୁ ତିନିଥର ବର୍ଷକୁ ନିହାତି ଦୁଇ ଥର ଦୁଇରୁ ତିନିଥର ଭିତରେ ସେମାନଙ୍କ ସହିତ କଥାବାର୍ତ୍ତା କରୁ